ହାଲୋ ହାଲୋ ହଁ ହଁ କୁହନ୍ତୁ ହ ହଉ ଯିବା କଣ କେମିତି ଯିବା କେତେ ଜଣ ଯିବା ଗାଡ଼ି ଫାଡ଼ି ଏମିତି ବୁଝାବୁଝି କରିବେ କଣ କେମିତି ପଡ଼ିବ

କୋଉଥିରେ ଯିବା କୋଉ ଗାଡ଼ିରେ ଯିବା କେତେ ଜଣ ଯିବା କ'ଣ ଖାଇବା କେମିତି ଦିନେ କି ଦିଦିନ ରହି ଦିନେ କି ଦିଦିନ ରହିକି ବୁଲିବୁଲାକି ସେପଟ ସାଇଟ୍ ସବୁ ଆସିବା ତଲେ ରହିଯିବା ନହେଲେ ଆଉ

ହଉ ତା'ହେଲେ